ହ୍ୟାଲୋ ସ୍ଵିଗି ଅଫିସ୍କୁ ମୁଇଁ ଫୋନ୍ କରିଥିଲି ମୁଇଁ ଦହ୍ୟରୁ ଜଗନ୍ନାଥ ପ୍ରଧାନ କହୁଁଚା ଆର୍ ମୋର ଖାଇବାର୍ ଟା ଟିକେ ଅର୍ଡ଼ର୍ କରିଥିଲି ତ ବୋଇଲେ ଡାଲି ଭାତ ଖଟା ସାଲାଟ୍ ଆରୁ ପାମ୍ପଡ଼ ଟିକେ ଯେଣୁ ଜୁଟି ଥିବା ଦହିବରା ଟିକେ ଘୁଟିକି ଏମିତି କିରିକି ସବୁ ଅର୍ଡ଼ର୍ କରିଆଁ ଆର୍ ମୁଇଁ ଦହ୍ୟାର୍ ମନ୍ଦିର୍ ର ସାମ୍ନା ପଟ ଜେନ୍ ଅଛି ଗୋଦି ରେ ତାର୍ ବଖରା ୱାନ୍ ଗୁଟେ ଘର ଛାଡ଼ିକିରି ଏପଟର ଘର୍ କେ ଅର୍ଡ଼ର୍ କରିଥିଲି ବଇଲେ ସେ ଅର୍ଡ଼ର୍ଟା ତ କ୍ୟାନ୍ସଲ୍ କରିବି କରିଦେଇ କିରି ଅଲଗା ଜାଗାକେ ଟିକେ ପାର୍ସଲ୍ କର୍ବାର୍ ଲାଗି ଅଲଗା ଜାଗା ବୋଲେ ମହେଶ୍ଵର ପିଣ୍ଢା ଜେନ୍ ଛକ ଅଛି ସେ ଛକର୍ ପାଶେ ଗୁଟେ ପାନ୍ ଦୁକାନ୍ ଅଛି ସେଇ ଜାଗାରେ ସେଇ ଖାଇବାର୍ ଜିନ୍ଷ ଟାନୁ ମୋତେ ସେ ଜାଗା କେ ଆଣିଦିଅ